ଓଡ଼ିଶାରେ କୃଷକ ଭାଇମାନେ ଯେଉଁ ଆତ୍ମହତ୍ୟା କରୁଛନ୍ତି କ'ଣ ପାଇଁ ନା ସରକାରଙ୍କ ପାଖରୁ ଲୋନ୍ ଆଣିଲେ ଆଜି ବାତ୍ୟା ହୋଇଗଲା ବନ୍ୟା ହୋଇଗଲା ଯେତେବେଳେ ନଷ୍ଟ ହୋଇଗଲା ସେମାନେ ଅସହ୍ୟ ହୋଇପଡ଼ୁଛନ୍ତି କେମିତି ମୁଁ ସରକାର ଋଣ ଶୁଝିବି ଯଦି ନ ଶୁଝି ପାରୁଛି ବିବ୍ରତ ହୋଇ ଆତ୍ମହତ୍ୟା କରୁଛନ୍ତି ଯଦି କୃଷି ଓଡ଼ିଶା ଗୋଟିଏ ଗଠନ କରାଯାଆନ୍ତା ଓଡ଼ିଶାରେ ବା ଗଭର୍ଣ୍ଣମେଣ୍ଟ୍ ସହାୟତା କୃଷକମାନଙ୍କୁ ଦିଆଯାଆନ୍ତା କୌଣସି ବିପଦ ହେଲେ କୃଷକକୁ ଛାଡ଼ କରାଦେଇଯାଆନ୍ତା ସେମାନେ ଆଉ ଆତ୍ମହତ୍ୟା କରନ୍ତେନି କିମ୍ବା ଦୁଃଖ ହୁଅନ୍ତେନି ସେମାନେ ଦୁଃଖ କଷ୍ଟରୁ ତରିଯାଆନ୍ତେ କାହିଁକି ଯେ ସରକାର ଦେଇଥିଲା ଆଉ ବାତ୍ୟାରେ ମୋର ନଷ୍ଟ ହୋଇଗଲା ସରକାର ମୋତେ ଛାଡ଼ିଦେବ କି ବଢ଼ି ଆସିଲା ଧୋଇ ନେଇଗଲା ସରକାର ମୋତେ ଦେଖିବ ଇନ୍କ୍ଵାରି କରିବ ମୋତେ ଛାଡ଼ିଦେବ କିନ୍ତୁ ଲୋନ୍ କରି ଆଣିଲେ ବ୍ୟାଙ୍କ୍ ତ ଛାଡ଼ିବନି ବ୍ୟାଙ୍କ୍ ସୁଧ ମୂଳ ଯେତେଦିନ ତ ପକାଇ ରଖ ତା'ର ସୁଧାରେ ସୁଧ ଗଢ଼େଇ ସେ ନେବ ଯେତେବେଳେ ମଣିଷ ନ ଦେଇପାରୁଛି ସେ ସେଇଠୁ ବାଧ୍ୟ ହୋଇ ଆତ୍ମହତ୍ୟା କୃଷକ ଭାଇ କରୁଛି ଏହା ପାଇଁ ଯଦି ସରକାର ଓଡ଼ିଶାରେ ଗୋଟିଏ କୃଷକମାନଙ୍କ ପାଇଁ ଏହିଭଳିଆ ଆହ୍ୱାନ ଦିଅନ୍ତା ଯେ ବିପଦ ଆସିଲେ ତାଙ୍କ ପାଇଁ ଛାଡ଼ କି ଲୋନ୍ ବେଗର ଇଣ୍ଟ୍ରେଷ୍ଟ୍ ରେଟ୍ ଦିଅନ୍ତା ଯେ ହଁ କୃଷି ନେଇ କର ମୋ ମୂଳ ମୋତେ ଦେଇଦିଅ ଲାଭ ଦରକାର ସେଥିରେ ବି କୃଷି ଭାଇମାନେ ବହୁତ ଆନନ୍ଦ ହୁଅନ୍ତେ ଏବଂ ତାଙ୍କୁ ବହୁତୁ ଚାଷ କରିବା ପାଇଁ ସେ ବହୁତ ଉତ୍ସାହିତ ଆନନ୍ଦ ହୁଅନ୍ତେ କାହିଁକି ନା ସରକାର ଆମକୁ ଦଉଛେ ଆମେ ଖାଲି ତାଙ୍କୁ ମୂଳ ଦେଇଦେବା ଆଉ ବନ୍ୟା ବାତ୍ୟା ହେଲେ ସେ ଆମକୁ ସରକାର ଛାଡ଼ିଦେବ ଇନ୍କ୍ଵାରି କରିକି ଏଇଟା ହେଲେ କୃଷକମାନଙ୍କ ପାଇଁ ବଡ଼ ଆନନ୍ଦଦାୟକ ହୁଅନ୍ତା ଓଡ଼ିଶାବାସୀଙ୍କ ପାଇଁ